ଆମ ଅଞ୍ଚଳର ବିଧାୟକଙ୍କ ନାମ ହେଉଛି ଶ୍ରୀ ମକରନ୍ଦ ମୁଦୁଲି ସେ ବିଭିନ୍ନ ସିଏ ଜଣେ ବହୁତ ଭଲ ଲୋକ କାରଣ ଆମର ଏଠି ଯେଉଁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ ରହୁଛି ଆମ ଏରିଆର ଯେଉଁ ଆମ ଗାଁ ଗ୍ରାମ କିମ୍ବା ଆମ ପାଖାପାଖି ଅଞ୍ଚଳର ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ ରହୁଛି ତାକୁ ଏଇ ଆମେ ଗୋଟେ ଫୋନ୍ କଲେ ସେ ସେଠି ଯୋଗ ଦିଅନ୍ତି ଏଇଥିରୁ ଜଣା ପଡ଼ୁଛି ସିଏ କେବଳ ନିଜ କଥା ନୁହଁ ସେ ସାରା ଆମ ଜିଲ୍ଲା ହେଲା ରାୟଗଡ଼ ରାୟଗଡ଼ା ସେ ସାରା ରାୟଗଡ଼ା କଥା ବି ବୁଝନ୍ତି ଆମର ଏଠି ଆଗ ରାସ ଭଲ ରାସ୍ତା ନଥିଲା କିନ୍ତୁ ସେ ଆମ ଅଞ୍ଚଳର ଏମ୍ ଏଲ୍ ଏ ହେବା ପରେ ବିଧାୟକ ହେବା ପରେ ସେ ବିଭିନ୍ନ କାମ କରିଛନ୍ତି ବିଭିନ୍ନ ଉନ୍ନତି ମୂଳକ କାମ କରିଛନ୍ତି ଯେମିତିକି ଟୁଙ୍ଗି ଘର ରାସ୍ତା ପାନୀୟ ଜଳ ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି ଆଉ ଜଣେ ଛୋଟ ଛୁଆ ବି ତାଙ୍କ ପାଖକୁ ଗଲେ ସେ ଆଦରର ସହକାରେ ତାକୁ ଆପଣେଇ ନିଅନ୍ତି ନିଜ ଛୁଆ ଭଳି ସେ କାମ କରିବା ସହିତ ତାଙ୍କ ହୃଦୟ ମଧ୍ୟ ବହୁତ ସ୍ୱଚ୍ଛ ସେ ଏବେ ବି ମଧ୍ୟ ଆପଣ ଯଦି ଏବେ ବି ମଧ୍ୟ ତାକୁ ସାର୍ଙ୍କୁ ଡ଼ାକିବେ ସେ ନିଶ୍ଚୟ ଆସିକି ଆପଣଙ୍କ ପାଖରେ ଠିଆ ହେବେ ବିପଦ ସମୟରେ ମଧ୍ୟ ସେ ନିଶ୍ଚୟ ଆପଣଙ୍କ ପାଖରେ ଆସିକି ଠିଆ ହେବେ ସେ ଜଣେ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ଭଲ ବିଧାୟକ ମଧ୍ୟ ବିଧାୟକ ଭାବରେ ପରିଚିତ ସେ ଜଣେ ଉଦାରମନା ବ୍ୟକ୍ତି ଏବେ ଥରେ ଆମ ଏରିଆର ଆମ ବ୍ଲକ୍ ନାଁ ହେଉଛି ବିଷମ କଟକ ସେ ଏଠି ଗୋଟେ ଗେମ୍ର ଆୟୋଜନ କରା ଯାଇଥିଲା ତାଙ୍କୁ ତା ପୂର୍ବଦିନ ରାତିରେ ସେ ଥିଲେ ଭୁବନେଶ୍ୱର ତାକୁ ଆମେ ଫୋନ୍ କଲୁ ସିଏ ତୁରନ୍ତ ଭୁବେନେଶ୍ୱରରୁ ବାହାରି ଏଠି ଯୋଗ ଦେଇଥିଲେ ଏଥିରୁ ଜଣା ପଡୁଛି ତାଙ୍କର ଡେଡ଼ିକେସନ୍ ଆଉ ତାଙ୍କର କର୍ତ୍ତବ୍ୟ